ନିର୍ବାଚନ୍ ସମିଆନ ଆମେ ବାକି କିଛି ତ ବେଶୀ ଅସୁବିଧା ନାଇଁ ହବାର୍ କାଣା ହଉଛେ ନିର୍ବାଚନ ବେଲ୍କେ ଜେନ୍ ପ୍ରଚାର୍ କରୁଛନ୍ ଆମର୍ ଯେନ୍ ଛାତ୍ର ଛାତ୍ରୀମାନେ ଅଛନ୍ ଠିକ୍ ପରୀକ୍ଷା ବେଲ୍କେ ସେଟାମାନ୍କୁ ଟିକେ ପ୍ରଚାର୍ ଯେନ୍ ମାଇକ୍ର ଲାଗି ତାଙ୍କୁ ଟିକେ ଅସୁବିଧା ହଉଛେ ବାକି କିଛି ଆମର୍ କେହି ସମର୍ଥକ୍ ଯେନ୍ତା ଅଛନ୍ ଦଲର୍ ଯେତେଟା ଲୋକ୍ ଅଛନ୍ ସେ ଭଙ୍ଗା ରୁଜା ଏନ୍ତା କିଛି ତ ନା କର୍ବାର୍ ଖାଲି ଅସୁବିଧାଟା ବେଲେ ଆମର୍ ଯେତେ ଅଛନ୍ ଘରର୍ ଛାତ୍ର ଛାତ୍ରୀମାନେ ସବୁ ଅସୁବିଧାର୍ ସମ୍ମୁଖୀନ୍ ହେସନ୍ କେଁଜେ ଗୁଟେ ପରେ ଗୁଟେ ଏନ୍ତା ଗାଡ଼ିମାନ୍କୁ ଆସୁଛନ୍ ଆଉ ମାଇକ୍ଥି ଇଏ ଚିହ୍ନ ଇଏ ଚିହ୍ନ ବୋଲିକରି କହେବାର୍ ଲାଗି ବହୁତ୍ ଅସୁବିଧା ହୋଉଚେ ସକାଲୁ ଆଠ୍ ନଅ ବଜେନୁ ଆଏଲେ ବେଲ୍ ବୁଡ଼ା ତକ୍ ଅସୁବିଧା କରୁଛନ୍ ବାକି କେହି କେନ୍ସି ଦଲ୍ ଟଙ୍କା ଟୁଙ୍କି କିଛି ନାହିଁ କି ଲୁଟ୍ ଲୁଟା ନାହିଁ କି ସମର୍ଥନ୍ ତ ମାନେ ଭଙ୍ଗା ରୁଜା ବି ନାହିଁ କର୍ବାର୍ ବାକି ଆମର୍ ମେନ୍ ଅସୁବିଧାଟା ହେଟା ଏ ଆଉ କାଣା କହେମୁ ଆଉ ବାକି ଜେନ୍ ସାଉଣ୍ଡ୍ ଟିକା ଆର୍ ଟିକେ କମ୍ କର୍ତେ ବୋଲେ ଛାତ୍ର ଛାତ୍ରୀ ପରୀକ୍ଷା ବେଲ୍କେ ଟିକେ ଆରମ୍ସେ ରହ୍ତେ ଆଉ ବାକି କିଛି ନା କରି ପାରୁ ଆଉ କାଣା କର୍ମୁ